ଆମର ଆକ୍ଚୁଆଲି ଇନଡ଼ୋର୍ ଗେମ୍ କହିଲେ ସାଧାରଣତଃ ମତେ ଲୁଡ଼ୁବି ଭଲ ଲାଗେ କ୍ୟାରମ୍ ମଧ୍ୟ ଭଲ ଲାଗେ ସବୁଠୁ ମାନେ ବେଶୀ ଭଲ ଲାଗେ ତାଷ୍ ଏଥିପାଇଁ ଗୋଟେ ସେ ଖେଳକୁ ଭଲ ଲାଗେ କାହିଁକି ନା ଆମର ସେଥିରେ କୌଣସି ପାଟିିତୁଣ୍ଡ ବି ନାହିଁ ଭାଇଚାରା ବି ରହିଲା ସମ୍ପର୍କ ବି ରହିଲା ଆମେ ସାଧାରଣତଃ ସେଥିରେ କେହି ରଗା ରଗୀ ବି କରନ୍ତି ନାହିଁ ହେଲା ମତେ କିନ୍ତୁ ବହୁତ ଭଲ ଲାଗେ ତାଷ୍ କାହିଁକି ନା ନିଜର ଟିକେ ଦିମାଗ୍ ଖଟେଇବାକୁ ପଡ଼େ ସେଥିପାଇଁ ମତେ ତାଷ୍ ଖେଳଟା ଆପାତ ତ ଭଲ ଲାଗେ ତାମାନେ ନୁହେଁ ଯେ ଅନ୍ୟ ଯେଉଁ ଆପଣଙ୍କର କ୍ୟାରମ୍ ହଉ ଲୁଡ଼ୋ ହଉ ଲୁଡ଼ୋ ଗୋଟେ କ'ଣ କି ଗୋଟେ ମଜାଦାୟକ ଖେଳ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ତାର ଗୋଟେ ମଜା ଅଛି ଲୁଡ଼ୁର ହେଲା ସେଥିପାଇଁ ଲୁଡ଼ୁବି କିଛି ଖରାପ ନୁହେଁ ସବୁଠୁ ଭଲ ତାସ୍ ଲାଗେ ଏଥିପାଇଁ ଯେହେତୁ ନିଜର ଦିମାଗ୍ ଗୋଟେ ଖଟାଇବାକୁ ପଡ଼େ ସେଥିପାଇଁ ସେଇ ଜିନିଷଟା ମତେ ବହୁତ ଭଲ ଲାଗେ